କୃଷକମାନେ ଚାଷ କରିବା ପାଇଁ ସେମାନେ ଅନେକ ଦିଗକୁ ଧ୍ୟାନ ଦେବା ଦରକାର କାହିଁ କାରଣ କୁକୁଡ଼ା ଅନେକ ପ୍ରଜାତିର ଅଛନ୍ତି ଯେପରି ମାଂସ ଜାତୀୟ କୁକୁଡ଼ା ଅଣ୍ଡା ଜାତୀୟ କୁକୁଡ଼ା ଏବଂ ମାଂସ ଏବଂ ଅଣ୍ଡା ଜାତୀୟ କୁକୁଡ଼ା ସେମାନେ ଯଦି କେବଳ ମାଂସ ପାଇଁ ଚାଷ କରିବେ ତାହେଲେ କେବଳ ମାଂସ ଯେଉଁ ମାନେ ଅଧିକ ଦେଇଥାନ୍ତି ସେହି କୁକୁଡ଼ାମାନଙ୍କୁ ଆଣି ଚାଷ କରିଥାନ୍ତି ଏବଂ ଯଦି ଅନ୍ୟ କୃଷକମାନେ ଚାହାଁନ୍ତିକି କେବଳ ଅଣ୍ଡା ପାଇଁ ଚାଷ କରିବେ ତାହେଲେ ସେମାନେ ଅନେକ ଅନ୍ୟ ଅଣ୍ଡା ଦେଉଥିବା ଅଧିକ ଅଣ୍ଡା ଦେଉଥିବା କୁକୁଡ଼ାକୁ ଆଣି ଚାଷ କରିଥାନ୍ତି ଏବଂ ଯଦି ଦୁଇଟାକ ପାଇଁ ଯିଏ ମାନେ ଚେଷ୍ଟା କରିଥାନ୍ତି ସେମାନେ ନିଜ ଫାର୍ମରେ ଆଣି ଅନେକ ଦୁଇଟି ମାଂସ ଏବଂ ଅଣ୍ଡା ଦେଉଥିବା କୁକୁଡ଼ାକୁ ଆଣି ଚାଷ କରିଥାନ୍ତି

ଯାହାକି ଦୁଇରୁ ତିନି କିଲୋ ମାଂସ ଆମକୁ ଦେଇଥାଏ ଯାହାକି ମାତ୍ର ଅଠର କି ଉଣେଇଶି ଦିନରେ ବଢ଼ିଯାଇଥାଏ ଏବଂ ଲେୟର କୁକୁଡ଼ା ଲେୟର କୁକୁଡ଼ାକୁ ଅଣ୍ଡା ଦେଇଥାଏ ଅଣ୍ଡା ବହୁତ ଅଣ୍ଡା ଦେଇଥାଏ ଯାହା ଫଳରେ ଯେପରି ବର୍ଷକୁ ପ୍ରାୟ ତିନିଶହ ପଞ୍ଚଷଠି ଦିନରେ ପାଞ୍ଚଶହରୁ ଛଅଶହଟି ଅଣ୍ଡା ଦେଇଥାଏ ଏବଂ ଏହାପରେ ଆସିଲା କଡ଼କନାଥ କୁକୁଡ଼ା କଡ଼କନାଥ କୁକୁଡ଼ା ହଉଛି ବହୁତ ଉପଯୋଗ କୁକୁଡ଼ା ଏଗୁଡ଼ିକୁ ଡାଇବେଟିସ ଏବଂ ଅନେକ ରୋଗୀ ରୋଗୀ ଲୋକମାନେ ମଧ୍ୟ ଖାଇଥାନ୍ତି କାରଣ ଏହା ଏହାର ମାଂସରେ ଅନେକ ରୋଗ ପ୍ରତିଶେଧ ରୋଧକ ଶକ୍ତି ଅଛି ଏହାର ମାଂସ କଳା ଅଣ୍ଡା କଳା ଏବଂ ସ୍ ଏହାର ରଙ୍ଗ ଦେଖିବାକୁ ମଧ୍ୟ କଳା ଏହାପରେ ଆସିବ ବବନରାଜ କୁକୁଡ଼ା ମାଂସ ପାଇଁ ତାପରେ ବ୍ର ଅଷ୍ଟ୍ରେଲିଆ କୁକୁଡ଼ା ଅଷ୍ଟ୍ରେଲିଆ କୁକୁଡ଼ା ଅଣ୍ଡା ଏବଂ ମାଂସ ପାଇଁ ଦୁଇଟି ଯାକ ପାଇଁ ଇଏ ବ୍ୟବହାର କରାଯାଇଥାଏ